ହଁ ଆଜିକାଲି ଗ୍ରାମାଞ୍ଚଳରେ ପ୍ରତ୍ୟେକ ଜିନିଷ ପାଇଁ ବିଜୁଳି ବ୍ୟବହାର ହେଉଛି ଯେମିତିକି ଆପଣ ଦେଖନ୍ତୁ ଖାଦ୍ୟ ବ୍ୟବହାର ସମୟରେ ଆମେ ଯୋଉ ଯୋଉ ସବୁ ଯନ୍ତ୍ର ବ୍ୟବହାର କରୁଛେ ସେ ସବୁ ଜିନିଷ ବିଜୁଳି ମାଧ୍ୟମରେ ଆମେ ବ୍ୟବହାର କରିପାରୁଛେ ଯେମିତିକି ଗ୍ରାଇଣ୍ଡର୍ ହେଇଗଲା ଯେମିତିକି ଆମର ହିଟର୍ ଯୋଉମାନେ ହିଟର୍ ୟୁଜ୍ କରୁଛନ୍ତି ସେମାନେ ମଧ୍ୟ ବିଜୁଳି ମାଧ୍ୟମରେ କରିପାରୁଛନ୍ତି ତା'ପରେ ପାଣି ମଟର୍ ଉଠେଇବାଠୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ମୋବାଇଲ୍ ଚାର୍ଜ କରିବା ଆମେ କୃଷିକାର୍ଯ୍ୟରେ ଯେମିତି ମାନେ ଜମିରେ ପାଣି ମଡ଼ାଇବା ବା ମାନେ ଦେଉଛନ୍ତି କରେଣ୍ଟ ଦେଉଛନ୍ତି ଯୋଉ ଘର ଚାରିପଟେ ହେଇଗଲା କି ଚାଷଜମି କଡ଼ରେ ମାନେ କରେଣ୍ଟ ଦେଉଛନ୍ତି ସେଟା ବି ଆମେ ବିଜୁଳି ମାଧ୍ୟମରେ ହେଇପାରୁଛି ଆମେ ବିଜୁଳି ମାଧ୍ୟମରେ ଲାଇଟ୍ ପାଇପାରୁଛେ ଫ୍ୟାନ୍ ପାଇପାରୁଛେ ଏଇସବୁ ପ୍ରତ୍ୟେକ ଜିନିଷ ବିଜୁଳି ମାଧ୍ୟମରେ ହେଇପାରୁଛି କାରଣ ବିଜୁଳି ନଥିବା ଦ୍ଵାରା ଏ ସବୁ ଜିନିଷ ହେଇପାରିବନି ଆଉ ଏ ସବୁ ଜିନିଷ ବିଜୁଳି ମାଧ୍ୟମରେ ହେଇପାରୁଛି ଯାହାଦ୍ୱାରା କି ଗ୍ରାମାଞ୍ଚଳର ବି ଲୋକମାନେ ଆଜିକାଲି ସୁବିଧା ସହଜରେ ରହୁଛନ୍ତି ତାଙ୍କୁ ଏତେ କିଛି ଅସୁବିଧା ଭୋଗ କରିବାକୁ ପଡୁନାହିଁ ଆଗରୁ ଯେମିତି ଅସୁବିଧାରେ ସେମାନେ ରହୁଥିଲେ କିନ୍ତୁ ଏବେ ବହୁ ସୁସ୍ଥରେ ରହିପାରୁଛନ୍ତି